ଯୋଗ ଅଭ୍ୟାସ କରିବା ପରେ ଆମ୍ଭମାନଙ୍କୁ ବହୁତ ପ୍ରକାର କିଛି ଫାଇଦା ଫାଇଦା ଉପଭୋଗ କରିଅଛୁ ଆମ୍ଭେ ସଖାଳୁ ସଖାଳୁ ଉଠିକି ଚାଲିଲେ ଆମ ଦେହ ସୁସ୍ଥ ଆମ ଗୋଡ଼ ଆମ ହାତ ଗୋଡ଼ ସବୁକିଛି ସୁସ୍ଥ ସବଳ ରହିପାରିବ ଆଉ ଆମ ହାର୍ଟ୍ଟା ବ୍ଲଡ଼୍କୁ ସର୍କୁଲେଟ୍ ଭଲସେ କରିପାରିବ ଯେ ପ୍ରକାର ଆମର ଯେଉଁ ମରିବାର ଡେଟ୍ ଅଛି ସେଇଟା ବଢ଼ିପାରିବ ଆଉ ଆମର ବୁଢ଼ା ବୁଢ଼ୀମାନେ ସକାଳୁ ସକାଳୁ ଚାଲୁଛନ୍ତି କାହିଁକି ବଏଲେ ତାଙ୍କେ ମାନେ ଭଲସେ ଚାଲାଚୁଲି କଲେ ତାଙ୍କର ହେଲ୍ଥଟା ଭଲ ରହିବ ଆଉ କିଛି ବି ରୋଗ ନିଜ ଶରୀରରେ କିଛି ହେବ ନାହିଁ ଯେ ପ୍ରକାର ତୁମର ତୁମେ ବଳବାନ ରହିବ କିଛି ବି କିଛି ବି ଜ୍ୱର କାଶ କିଛି ବି ହେବ ନାହିଁ ଆଉ ଆପଣ ସୁସ୍ଥ ସବଳ ରହିପାରିବେ ଯେ ପ୍ରକାର ଆପଣଙ୍କର ହାର୍ଟ୍ ମାଇଣ୍ଡ୍ ସବୁ କିଛି ସୁସ୍ଥ ସବଳ ରହିବ ଆଉ ଆମ୍ଭେ ସଖାଳ ପାଞ୍ଚଟାରୁ ସାତଟା ଯାଏଁ ୱାକିଂ କରୁ କାରଣ କୋରାପୁଟର କ୍ଲାଇମେଟ୍ଟା ସେହି ପ୍ରକାର ଅଛି